ଗୋଟିଏ ରେଷ୍ଟୁରାଣ୍ଟରେ ଯେତେବେଳେ ଆମେ ଯାଇଥାଉ ସେଠାରେ ଉତ୍ତମ ବ୍ୟବସ୍ଥା ହୋଇଥାଏ କି ନାହିଁ ଆଉ ଭୋଜନ କିପରି ଥାଏ ଯେମିତି ଆମେ ଗୋଟଏ ଫ୍ୟାମିଲି ବା ଗୋଟେ ଫ୍ରେଣ୍ଡ ସହିତ ଗୋଟିଏ ପ୍ରୋଗ୍ରାମ୍ ବା ଗୋଟିଏ ଦିନ ଆମେ

ମାନେ ସେଦିନଟା କରିଥାଉ ସେଦିନରେ ଯାଇକି ଆମେ ସେ ରେଷ୍ଟୁରାଣ୍ଟରେ ଉତ୍ତମ ଭାବରେ ଏବଂ ଅଧିକ ଆନନ୍ଦ ଏବଂ ଯେପରି ଗୋଟେ ସ୍ପେଶିଆଲ୍ ଭାବରେ ଆମେ ସେଠାରେ ଭୋଜନ କରିବା ଆମେ ଯାଇଥାଉ ଯିବା ପୂର୍ବରୁ ସେ ରେଷ୍ଟୁରାଣ୍ଟର ଓନର୍ ବା ସେଠାରେ ଥିବା କାର୍ଯ୍ୟ କର୍ମୀ ମାନଙ୍କୁ ଫୋନ କରି ପଚାରିଥାଉ ଯେ ପ୍ୟାକିଙ୍ଗର ସୁବିଧା ଅଛି କିପରି ଆମେ ଗାଡ଼ି ନେବା ଦ୍ୱାରା ପ୍ୟାକ୍ ପାର୍କିଙ୍ଗ କରିଥାଉ କେଉଁଠାରେ କରିବୁ ସେ ସୁବିଧା ସୁଯୋଗ ଅଛି ନା ନାହିଁ ଏବଂ ଉତ୍ତମ ଭାବରେ ଭୋଜନ ତିଆରି ହେଉଛି ନା ନାହିଁ ଏବଂ କେତେବେଳେ ବନ୍ଦ ହବ ହୋଟେଲ ବା ରେଷ୍ଟୁରାଣ୍ଟ ଏପରି ଆମେ ସବୁ